ମୁଁ ବାଡ଼ିରେ ବଗିଚା କରେ ବାଡ଼ିରେ ବଗିଚା ଦ୍ୱାରା କରିବା ଦ୍ୱାରା ସେଥିରେ ଆମର ବହୁତ ଲାଭ ହୋଇଥାଏ ଆଉ ଆମେ କଞ୍ଚା ପରିବା ଖାଇଥାଉ ସେଥିରୁ ତା ପରେ ବି ବଜାରରୁ ଯେଉଁ ଏବେ ମିଳୁଛି ଯେଉଁ ପନିପରିବା ବା ବିଭିନ୍ନ ପ୍ରକାର ଫଳ ସେଗୁଡ଼ାକ ସବୁ ଔଷଧ ଦ୍ଵାରା କରାହେଉଛି ମାନେ ବେଶୀ ସାର ଦିଆ ହେଉଛି ଆଉ ସେଥିରେ ବହୁତ ଆମ ଶରୀର ବହୁତ କ୍ଷତି ହେଉଛି ଆମ ବାରି କାହିଁକିନା ଆମ ବାରିରେ କରିବା ଦ୍ଵାରା ଆମେ ନିଜେ କରୁଛୁ ନିଜ ଅନୁସାରେ ଆମେ ତାକୁ ସାର ଦେଉଛୁ ବେଶୀ କିଛି ସାର କୌଣସି ଅଧିକା କିଛି ଦେଉନୁ କି କୌଣସି କୀଟନାଶକ ଔଷଧ ଦେଉନୁଆଉ ବହୁତ ସତର୍କତା ସହିତ କରୁଛୁ ଆଉ ଏମିତି କରିବା ଦ୍ୱାରା ଆମ ଶରୀରର ସବୁଥିରେ ଲାଭ ହେଉଛି ଆଉ ଆମେ ଯୋ ଆମେ ସବୁବେଳେ ଏମିତି ପନିପରିବା କଞ୍ଚାଟା ଖାଇ ପାରୁଛୁ ଫଳ ବି ଖାଇ ପାରୁଛୁ ଆଉ ସେଥିରୁ ଏମିତି କି ସେଥିରୁ ଆମେ ବାହାରେ ବଜାରରେ ବିକ୍ରି କରୁ ବିକ୍ରି କରିବା ଦ୍ୱାରା ସେଥିରେ କି ଯେଉଁ ପଇସା ମିଳେ ସେଥିରେ ଆମେ ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ବି ହୋଇଯାଉଛି ଆଉ ଆମ ଘର ଖର୍ଚ୍ଚ ବି ହୋଇଯାଉଛି ଆଉ ଏମିତିରେ ତ ଆଜିକାଲିକା ଯୁଗ ବହୁତ ବଦଳି ଗଲାଣି ବହୁତ ଆଉ ମାନେ ସମସ୍ୟା ଦେଖା ଗଲାଣି ଆଉ ସେହିଥିପାଇଁ ଆମେ ଏମିତି ବାଡ଼ିରେ ନିତିଦିନିଆ ବଗିଚା କରୁ